ହ୍ୟାଲୋ ଜଗା ଭାଇ ଟ୍ରାଭେଲରରୁ କହୁଛନ୍ତି ଟି ମୁଁ ସୁଲୋଚନା ସାହୁ ଜଟଣୀରୁ କହୁଥିଲି ମୁଁ ଯେଉଁ ଅଟୋଟିକୁ ବୁକିଂ କରିଥିଲି ଆମର ପରିବାର ଯିବା ଆସିବା ପାଇଁ ବୁକିଂ କରିଥିଲି ସେ ଅଟୋଟି ଆସିପାରୁନି ତେଣୁ କରି ମୁଁ ଚାହୁଁଛି ଅଟୋଟିକୁ ବାତିଲ କରିବା ପାଇଁ